ଭିଡ଼ିଓ କନଫରେନ୍ସିଙ୍ଗରେ ଗୁଗୁଲ୍ ମିଟ୍ରେ ଆମେ ମିଟିଙ୍ଗ କରିଥିଲୁ ଯାହାକି ବହୁତ ମଜା ଲାଗୁଛି ଅଫିସରେ ମିଟିଙ୍ଗ ଜୁମ୍ ଆପ୍ ଏବଂ କୋଭିଡ଼ ଟାଇମ୍ରେ ଆମ ଯେଉଁ ସ୍କୁଲ କଲେଜ ବନ୍ଦ ହେଇଯାଇଥିଲା ତାହିଁରେ ଆମେ ଅନଲାଇନ୍ କ୍ଲାସ୍ କରିଥିଲୁ ଅନଲାଇନ୍ କ୍ଲାସ୍ କଲେ ସମସ୍ତେ ବହୁତ ମଜାର ସହିତ ଗୋଟେ ଭିଡ଼ିଓ କଲ୍ କନଫରେନ୍ସରେ ଆମେ ରହୁ ଏବଂ ଆମର ସାର୍ ଯିଏକି ଆମକୁ ଅନଲାଇନ୍ କ୍ଲାସ୍ କରୁଥିଲା କୋଭିଡ଼ ଟାଇମ୍ରେ ବହୁତ ମଜା ହେଉଥିଲା ଯେଉଁ ଡିଜିଟାଲ୍ କ୍ଲାସ୍ଟା ହେଉଛି ବା ଅନଲାଇନ୍ ମାଧ୍ୟମରେ ହେଉଥିଲା ଏବଂ ସମସ୍ତେ କନଫରେନ୍ସ କଲ୍ରେ ଏକତ୍ରିତ ରହୁଥିଲୁ ଆକ୍ଟିଭ୍ ରହୁଥିଲୁ କଲମ ପେନ୍ ଧରି ବିି ସମସ୍ତେ ବୁଝୁଥିଲୁ ଯାହାକି ଆମେ ସେ ଏଗ୍ଜାମ୍ ଟାଇମ୍ରେ ଏଗ୍ଜାମ୍ ଦେଇପାରୁ ଏବଂ ସାର୍ ଯେଉଁଟା ବୁଝାଇବେ ସେଇଟା ଆମେ ଭଲ ସେ ଲେଖା ଲେଖି କରିବାକୁ ଭଲ ହେଉଥିଲା ଡିଜିଟାଲ୍ ମୋଡ଼୍ରେ ପଢ଼ାପଢ଼ି ଚାଲୁଥିଲା ଆମର ଯାହାକି ଡିଜିଟାଲ୍ ଡିଜିଟାଲି ହେଉଥିଲା ଖାତା କଲମରେ ଲେଖା ଲେଖି ଆଉ ସାର୍ଙ୍କ ସହିତ ଅର୍ରଗୁମେଣ୍ଟ କରିବା ପଢ଼ାପଢ଼ି ବି ବହୁତ ଭଲ ଚାଲୁଥିଲା